ଆମ ସମ୍ପ୍ରଦାୟରେ ଏକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ସବୁବେଳେ ନାଚ ଗୀତରେ ମାହୋଲ ଥାନ୍ତି କାରଣ ସେମାନେ ଏହି ନାଚ ଗୀତକୁ ନିଜର ପେଶା ରୂପରେ ଗ୍ରହଣ କରିଥାନ୍ତି ଓ ଅର୍ଥ ଉପାର୍ଜନର ମାଧ୍ୟମ କରିଥାନ୍ତି ଓ ସେମାନେ ଆମ ଅଞ୍ଚଳରେ ଅନେକ ପିଲାଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି ଯାହା ଫଳରେ ଆମ ଅଞ୍ଚଳର ପ୍ରତ୍ୟେକ ଲୋକ ଓ ପିଲା ଏହି ନାଚ ଶିକ୍ଷା କରିଛନ୍ତି